ମୁଁ ଯେଉଁ ଶାଢ଼ୀଟି ଆଣିଥିଲି ସେ ଶାଢ଼ୀଟି ମୋତେ ବହୁତ୍ ଭଲ ଲାଗିଥିଲା ଦେଖିବାକୁ ଶାଢ଼ୀଟି ବହୁତ୍ ତାର ଭଲ ପ୍ରିଣ୍ଟ୍ ତାର କଲର୍ ତାର କପଡ଼ା ସବୁ ଭଲ ଥିଲା ସେ ଶାଢ଼ୀଟି ପିନ୍ଧିବାକୁ ବହୁତ୍ ଆରାମ ଲାଗୁଛି ଆଉ ଶାଢ଼ୀର ରେଟ୍ ମଧ୍ୟ ବହୁତ୍ ଭଲ ଥିଲା